ତ ମୁଁ ଏକ ବିଦେଶ ପରିବାର ପରିବାରିକ ଛୁଟି ଯୋଜନା କରୁଅଛି ଏବଂ ମୁଁ ଭାବୁଛି ଓ ସମସ୍ତଙ୍କ ପାସପୋର୍ଟ ହେବାକୁ ପଡ଼ିବ ମୁଁ ଯେଉଁ ପରିବାରିକ ଛୁଟି ଯାଉଛି ଓ ମୁଁ ବିଦେଶକୁ ଯାଉଛିି ତ ଆମ ଯେତେବେଳେ ଆମେ ଦେଶ ବାହାରକୁ ଯାଉ ଆମ ଆମର ଆଧାର କାର୍ଡ଼ ଓ ଆମର ପାସପୋର୍ଟ ବହୁତ ଆବଶ୍ୟକ ଥାଏ ବହୁତ ଆବଶ୍ୟକତା ଥାଏ ଏଇଠିର ଲୋକ ଏଇ ଏଇ ଦୁଇ ଜିନିଷର ଯଦି ଆମର ପାଖେ ନାହିଁ ତ ଆମେ ଆମେ ବିଦେଶର ଆମେ ଦେଶର ବାହାରକେ ଯାଇପାରିବା ନାହିଁ ଓ ଆମର ଘରର ସବର୍ ପାଖେ ପାସପୋର୍ଟ ଥିବାରୁ ଅଛେ ତାଙ୍କର ଆଧାର କାର୍ଡ଼ ବି ଆଧାର କାର୍ଡ଼ର ଏମିତି ଦରକାର ନାହିଁ ବେଶୀ ଯଦି ବେଶୀ ଦରକାର ହେଉଛି ତ ପାସପୋର୍ଟର ତ ଆମେ ପାସପୋର୍ଟ ପାସପୋର୍ଟ ଆମ ପାସପୋର୍ଟ ଆମକୁ ଯାଞ୍ଚ କରିବାକୁ ଅଛି ଯାଞ୍ଚ କରିବା ଆମେ ପାସପୋର୍ଟ ଯାଞ୍ଚ କରୁଛୁ ତ ମୁଇଁ ମୁଁ ଅଛିି କି ମୁଁ ଏଇ ଏମିତି ଉତ୍ସାହ ମୁଁ ବହୁତ ଉତ୍ସାହରେ ଆମର ଯେ ବି ଯେଉଁ ଜିନିଷ ଦରକାର ମୁଁ ସେ ଭରିଛି ପରିବାର ସହିତ କଥା ହସିି ଖେଳି ଆମେ ଯିବା ଯିବା ବୋଲି ଆମେ ଭାବିଛୁ ଆମେ ବହୁତ ଖୁସି ଅଛୁ କି ଆମେ ଆମର ଖୁସି ଖୁସି ପରିବାରରେ ଆମେ ଏହି ଯାତ୍ରାଟା ଆମେ ଯାତ୍ରାକୁ ଯାଇପାରୁଛୁ ତ ମୁଁ ପାସପୋର୍ଟ ଅଛି କି ମୁଁ ଏମିତି ମଇ ଯଦି ଆପଣଙ୍କୁ ଏନେ ଅଛି ତ ଆପଣ ଯଦି କେହିନି ମୁଁ କେହି ମୁଁ କୌଣସି ଦୋକାନକୁ ଯେକରି ଆମେ କମ୍ପ୍ଲିଟ୍ କରୁଛେ କି ଏସ ନ ଦୁକାନ ମାନ ଏକ କଟା କି ତମେ ସବୁ ଜିନିଷ ତମର କନଫର୍ମ କର୍ବା ତ ମୁଁ ସେଇ ଦୁକାନକୁ ଯାଇ ଏହିସବୁ ଜିନି ଦୁଇ ଦିଥରେ କନଫର୍ମ କରିବାକୁ ଚାହୁଁଛି ଅର୍ ତା'ର ନମ୍ବର ଯେଉଁ ସେ ବି ଜଣ ଜଣ ଅଛି ଜଣ ଜ ମୁଁ ସବୁ କନଫର୍ମ କରିବି ଏହା ମୋ ଆଗ୍ରହର ପ୍ରକାଶ